କୃଷକମାନଙ୍କ ପାଇଁ ସରକାର ଋଣ ଛାଡ଼ ଯେଉଁଟା କରିଛନ୍ତି ସେହିଟା ବହୁତ ବଡ଼ ଯୋଜନା କରିଛନ୍ତି ଯେଉଁ ଯୋଜନା କି କୃଷକମାନେ ସେଥିରୁ ଋଣ ଆଣି ଉପକୃତ ହେଉଛନ୍ତି ସେ ଯୋଜନା ହେଲା ଶିଫା ଓ ଆତ୍ମା ଆଉ କୃଷି ପିଏମ କିଷୁ ଯୋଜନା ଏହିସବୁ ଯୋଜନାରୁ କୃଷକମାନେ ଋଣ ଆଣିଥାନ୍ତି ଆଉ ସେଥିରୁ ଋଣ ଆଣି ଚାଷ ମଧ୍ୟ କରିଥାନ୍ତି ଆଉ ଯେତେବେଳେ ଆସେ ଆମର ବାତ୍ୟା ଆସେ ସେତେବେଳେ ତାଙ୍କ କୃଷକମାନଙ୍କର କ୍ଷେତ ଉଜୁଡ଼ିଯାଏ ଆଉ ସେମାନେ କୃଷକମାନେ ଆବେଦନ କରନ୍ତି ସରକାରଙ୍କ ପାଖେ କି ଆମର ଏହି କ୍ଷେତ ନଷ୍ଟ ହୋଇଛି ଆଉ ସେଠାରୁ ଅଫିସର ମାନେ ଆସନ୍ତି ଆଉ ଦେଖନ୍ତି ଦେଖିଲା ପରେ ତାଙ୍କୁ ଋଣ ମଧ୍ୟ ଛାଡ଼ କରନ୍ତି ଆଉ କୃଷକମାନେ ଆମ ଦେଶରେ ମେରୁଦଣ୍ଡ କହିଲେ ଚଳେ ଆଉ କୃଷକ କୃଷକମାନଙ୍କ ଦ୍ୱାରା ଆମ ଦେଶ ବି ଚଳୁଛି ଆଉ କୃଷକମାନଙ୍କୁ ବହୁତ ସୁବିଧା ଦେବା ଆବଶ୍ୟକ